ଯେମିତି ବଡ଼ ଗୋଷ୍ଠୀ ପାଇଁ ଭୋଜନ ପ୍ରସ୍ତୁତ ତ ମୁଁ କେବେ କରିନି ବାକି ମୋ ମା କରିଛନ୍ତି ଯେମିତି ଆମ ପର୍ବପର୍ବାଣି ହେଲେ ଯାହା ବି ହୋଲି ଦିୱାଲିୀ ବଡ଼ ବଡ଼ ଫେଷ୍ଟିଭଲ ଦଶହରା ଏସବୁ ହେଲେ ସିଏ ରାନ୍ଧେ ତ ପର୍ବରେ ବି ଆମେ ଅଛୁ ଶହେ ପରିବାର ମାନେ ସଭିଏ ପରିବାର ଅଛୁ ଗୋଟେ କୋଡ଼ିଏ ପଚିଶ ଜଣ ତ ସିଏ କୋଡ଼ିଏ ପଚିଶ ଜଣ ପାଇଁ ଭାତ ରାନ୍ଧେ ଭାତ ମିନିମମ୍ ଦଶ କେଜି କି ସେମିତି ଚାଉଳ ପକାଏ ପକେଇକି ଚିକେନ ଡାଲି ପାମ୍ପଡ଼ ଏସବୁ ସେ ସବୁ କରୁଥାଏ ତ ଏସବୁ ମୁଁ ଦେଖିଛି ବାକି ମୁଁ କେବେ ଭୋଜନ ପ୍ରସ୍ତୁତ କରିନି ଏତେ ଲୋକମାନଙ୍କ ପାଇଁ